ବୌଦ୍ଧ ଜିଲ୍ଲାରେ ଅର୍ଥନୀତି ଭିତ୍ତିଭୂମି ପୁରାପୁରି ଭାବରେ ବଦଳିଯାଇଛି ଆଗରୁ ଲୋକମାନେ ଯେପରି ରହୁଥିଲେ ଖାଉଥିଲେ ବର୍ତ୍ତମାନ ଲୋକମାନେ ତାଠାରୁ ଭଲରେ ଅଛନ୍ତି କାରଣ ବୌଦ୍ଧ ଜିଲ୍ଲାର ଲୋକମାନଙ୍କ ପାଇଁ ଶିଳ୍ପ ଗଢ଼ିଉଠିଛି ସରକାର କୃଷି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିଛନ୍ତି ଏବଂ ବହୁତଗୁଡ଼ିଏ ସାନବଡ଼ ଘରୋଇ ଶିଳ୍ପ ଗଢ଼ିଉଠିଛି ଯାହାଦ୍ୱାରା ଲୋକମାନେ ବହୁତ ରୋଜଗାର କରି ନିଜର ଅର୍ଥନୀତି ଓ ସାମାଜିକ ବିକାଶକୁ ଦୃଢ଼ କରିଛନ୍ତି